ଆମ ଅଞ୍ଚଳରେ ଏକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନସ୍ଥଳୀ ତିଆରି କରିବା ପାଇଁ ଆମେ ସରକାରଙ୍କ ଠାରୁ ଅନୁମତି କରୁଛୁ ଏବଂ ଏକ ଅଞ୍ଚଳରେ ଯଦି ପର୍ଯ୍ୟଟନସ୍ଥଳୀ ଥାଏ ତା'ହେଲେ ସେଠାରେ ବିଭିନ୍ନପ୍ରକାର ପର୍ଯ୍ୟଟକ ଯାଇଥାନ୍ତି ଏବଂ ଭ୍ରମଣ କରିଥାନ୍ତି ଏବଂ ସେହି ପର୍ଯ୍ୟଟନସ୍ଥଳୀ ଆଗକୁ ବିଭିନ୍ନପ୍ରକାର ସଂଗ୍ରହାଳୟ ପରି ସ୍ଥାପନ କରାଗଲେ ସେଠାରେ ବିଭିନ୍ନପ୍ରକାର ଖେଳକୁଦ ଏବଂ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ରଖି ବିଭିନ୍ନପ୍ରକାର ଫୁଲ କିମ୍ବା ପକ୍ଷୀ ସେଠାରେ ସଂଗ୍ରହ କରାଗଲେ ପ୍ରାୟ ଅଞ୍ଚଳର ଲୋକ ସେଠାରେ ଦେଖିବାକୁ ଯାଇଥାନ୍ତି ଏବଂ କରିବା ଦ୍ୱାରା ଅଞ୍ଚଳର ସୁନ୍ଦରତା ଏବଂ ନିର୍ମଳତା ହୋଇଥାଏ ଏବଂ ସେହି କାର୍ଯ୍ୟ କରିବା ଦ୍ୱାରା ଅଞ୍ଚଳ ଉନ୍ନତି ହୋଇଥାଏ ତା'ପରେ ସେହି କାର୍ଯ୍ୟ କରିବା ଦ୍ୱାରା ନିର୍ମଳ ସୁନ୍ଦରତା ଉନ୍ନୀତ ହୋଇଥାଏ ଆଉ ସରକାରଙ୍କଠାରୁ ଅନୁମତି କରାଯାଏ ଏବଂ ଅନୁମତି କରାଯାଏ ଏବଂ ସେହି ସରକାର ଯଦି ପରାମର୍ଶ ଦେଇଥାଏ ତା'ହେଲେ ସେହି କାର୍ଯ୍ୟକୁ କରିବା ପାଇଁ ଉପଲବ୍ଧି କରାଯାଇ ଲୋକମାନଙ୍କଠାରୁ